ହଁ ଭାରତର ବଲିଉଡ଼ ସିନେମା ତ୍ରିପଲ ଆର ବାହୁବଲି ପୁଷ୍ପା ଏ ସିନେମା ଯାକ ଦେଖିବାକୁ ଭାରି ଇଚ୍ଛା ଲାଗୁ ଇଚ୍ଛା ହୁଏ ଆଉ ତାଙ୍କର ସିନେମା ଦେଖି ଦେଖିକି ବି ଆମେ ତାଙ୍କର ଏମିତି ପୋଷାକ ଡ୍ରେସ୍ ସେମିତିଆ ଡ୍ରେସ ପଟା ଯାକ ଆମେ କିଣିଛୁ ତାଙ୍କର ସିନେମା ଦେଖିବାକୁ ଭାରି ପସନ୍ଦ କରୁ ଷ୍ଟାଇଲ ହଉ ତାଙ୍କୁ ସିନେରୀ ତାଙ୍କର ଡ୍ୟାନ୍ସ ଏସବୁ ପସନ୍ଦ ଲାଗେ ତାଙ୍କର ତାଙ୍କର କଟିଙ୍ଗ ତାଙ୍କର ଷ୍ଟାଇଲ ତ ସବୁ ଭଲ ଲାଗେ ତାଙ୍କର ଏମତି ଏମତି ସିନେମା ଦେଖିକି ବି ଆମେ ଛୋଟ ଛୋଟ ରିଲ୍ସ ଭିଡ଼ିଓ ଏମିତି ଆମେ ବି କରିଥାଉ ସବୁବେଲେ ଆମେ ୟୁଟ୍ୟୁବରେ ହଉ ଫେସବୁକରେ ହଉ ଆମେ ସବୁବେଳେ ଏମିତି ରିଲ୍ସ ଯାକ ବନେଇକି ଛାଡ଼ୁ ଆମେ କି ପୋଷ୍ଟ ବି କରିଥାଉ ଆମେ ସେଥିପାଇଁ ସେ ବଲିଉଡ଼ର ସିନେମା ଯାଏଁ ସବୁବେଳେ ଆମେ ଦେଖିବାକୁ ପସନ୍ଦ କରୁ